ଆମ ଢେଙ୍କାନାଳ ଜିଲ୍ଲାର ଡାକ୍ତରଖାନାରେ ବହୁତ ଭଲ ଆମେ ସେଇଠିକୁ ସ୍ୱାସ୍ଥ୍ୟ ଖରାପ ହେଲେ ଶହେ ଆଠ ଆମ୍ବୁଲାନ୍ସକୁ ଫୋନ କରିକି ଡାକୁ ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ଶହେ ଦୁଇ ଜନନୀ ସୁରକ୍ଷା ଗାଡ଼ି ଆସି ପହଞ୍ଚିଯାଏ ସେଥିରେ ଏଏନ୍ଏମ୍ ଦିଦି ଆଶା ଦିଦି ଅଛନ୍ତି ସେମାନେ ଆମର ମାର୍ଗଦର୍ଶନ କରନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଆମେ ସାଥିରେ ନେଇକି ଯାଇଥାଉ ସେ ସରକାରୀ ବା ବେସରକାରୀ ମେଡ଼ିକାଲରେ ଆମେ ଦେଖାଇ ମାଗଣାରେ ଔଷଧ ଆଣୁ ଆମର ଚିକିତ୍ସା ପାଇଁ ସୁବିଧା ହୁଏ ଆମ ଗରିବ ଲୋକମାନଙ୍କ ପାଇଁ ଏହା ଗୋଟିଏ ଭଲ ମହିଳାଙ୍କୁ ଦଶଲକ୍ଷ ପୁରୁଷଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଇଛି ସ୍ୱାସ୍ଥ୍ୟ ଖରାପ ହେଲେ ଏହାକୁ ଆମେ ବ୍ୟବହାର କରିବୁ